ମୁଁ ଚାକିରି କ୍ୟାରିୟରରେ ମୁଁ ସନ୍ଧାନ କରୁଛି କାହିଁକିନା ମୁଁ ଗୋଟେ ଚାକିରି କରିବାକୁ ମୋ ପିଲା ବେଳୁ ମୋର ଗୋଲ ଥିଲା ମୁଁ କେମିତି ଚାକିରି କରିବି ସେ ବିଷୟରେ ମୁଁ ଏବେ ଭାବୁଛି ପଢ଼ାପଢ଼ି ବି ଠିକରେ କରୁଛି ମୁଁ ଚାକିରି କରିବି କାହିଁକିନା ମୋ ଭବିଷ୍ୟତରେ ମୋର ଚାକିରି ହିଁ ନିହାତି ଦରକାର ଘର ପରିବାର ପୋଷିବା ପାଇଁ ମୋ'ର ଯେମିତି ହେଲେ ବି ଗୋଟିିଏ ଚାକିରିଟିଏ ଦରକାର ଯେ କୌଣସି ଚାକିରି ହେଲେ ବି ମୁଁ କରିବି କାହିଁକିନା ମୁଁ ସନ୍ଧାନ କରୁଛି ଯେ ମୋର ନଲେଜ ବି ଭଲ ଅଛି ମୋ ପାଠପଢ଼ା ବି ଠିକ ଅଛି ମୁଁ ଯେମିତି ହେଲେ ବି ଜବ୍ କଲେ ବି ମତେ ଜବ୍ ମିଳିଯିବ ତା' ଅନୁସାରେ ମୁଁ କିଛିଟା ସନ୍ଧାନ କରୁଛି ଗୋଟିିଏ ଚାକିରିଟିଏ ପାଇବା ପାଇଁ ସେ ଚାକିରିଟା ମିଳିଗଲେ ମୁଁ ଆରାମରେ ରହିବି ତାପରେ କିଛି ହେବନାହିଁ ମୋର ପଇସା ପତ୍ର ଅସୁବିଧା ହେବନାହିଁ କାହିଁକିନା ମୁଁ ଚାକିରି କ୍ୟାରିୟରରେ ଭବିଷ୍ୟତରେ ମୁଁ ବହୁତ କିଛି ଭାବିଛି ମୁଁ ଏଇଟା କରିବି କି ମୁଁ ସେଇଟା କରିବି ମୁଁ ଚାକିରି କରିବି ଏତେ ବଡ଼ ଚାକିରି କରିବି ସମସ୍ତଙ୍କଠୁ ଉପରେ ରହିବି ତାପରେ ମୁଁ ସନ୍ଧାନ ବି କରୁଛି ମୁଁ କରୁଛି ସନ୍ଧାନ ଏୟା କି ମୁଁ ଚାକିରି କଲାପରେ ମୁଁ ଭଲରେ କେମିତି ରହିବି ମୁଁ ପରିବାର ଲୋକ ଖୁସିରେ ରହିବେ ତାପରେ ମୁଁ କେମିତି ମୋ ବାପା ମା'ଙ୍କୁ ଭଲରେ ରଖିବି ଆଣିକି ମୁଁ ତ ଚାକିରି କରିବାକୁ ବହୁତ ପରିଶ୍ରମ କରୁଛି ଚାକିରି ବି ମତେ ମିଳିଯିବ କାହିଁକିନା ମୁଁ ଚାକିରି ପାଇଁ ବହୁତ କିଛି କରି ପାରେ ମତେ ଚାକିରି ଯେମିତି ହେଲେ ବି ଦରକାର ଯାହା ବି କରିବାକୁ ହେଲେ ମୁଁ ଚାକିରିରେ କରିବାକୁ ରାଜି ଅଛି କାହିଁକି ନା ମୁଁ ଚାକିରି କଲେ ହିଁ ମୋର ସବୁ କିଛି ହୋଇପାରିବ ନହେଲେ କିଛି ବି ହୋଇପାରିବନି ସେଥିପାଇଁ ଲାଗିଛି ଚାକିରିଟିଏ କରିବା ପାଇଁ ଆଉ ଚାକିରିଟିଏ ବି ମତେ ମିଳିଯିବ ବହୁତ ସହଜରେ ମୋ କ୍ଯାରିୟରରେ ମୋ ଭବିଷ୍ୟତରେ ମୋର ଚାକିରି ବି ଅଛି ମୁଁ ଯାଣିଛି ମୁଁ ପଢ଼ାପଢ଼ି ବି ଭଲରେ କରୁଛି ତା ଅନୁସାରେ ପଢ଼ାପଢ଼ି ଅନୁସାରେ ମୋ ଚାକିରି ବି ବହୁତ ଭଲ ଭାବରେ ହେବ ସେଇଥିପାଇଁ ମୁଁ ସନ୍ଧାନ କରିକି ଏୟା ଅଛି ଯେ ମୁଁ ପାଠ ପଢ଼ିଲେ ମୋର ଭଲ ଭାବେ ଚାକିରି ବି ହୋଇଯିବ ମତେ କେହି ବି କିଛି କହିବେନି ମୋର ଆରମ୍ଭରୁ ଭଲ ସନ୍ଧାନରେ ଭଲ ଚାକିରିଟିଏ ବି ହୋଇଯିବ